ଦାସ ଭେରାଇଟି ଷ୍ଟୋର୍ ଲାଗିଛି କି ଆଜ୍ଞା ଭାଇ ଚାଉଳ ଟିକିଏ ଦରକାର ଥିଲା ସରୁ ଉଷୁନା ଚାଉଳଟା କେତେ ଟଙ୍କା ଏଇନା ଦାମ୍ ଅଛି ଚାରି ପ୍ରକାର ଅଛି ଆଚ୍ଛା ସବୁଠୁ ସରୁ ଚାଉଳଟା କେତେ ଟଙ୍କା ଅଛି ଦାମ୍ କେ ଜି ତିରିଶ ଟଙ୍କା ଆଚ୍ଛା ଆମର ଯେଉଁ ମୋଟା ଚାଉଳଟା ହଁ ଉଷୁନା ଚାଉଳଟା ମୋଟା ତ ଚାଳିଶ ଆଉ ଆମର ଯେଉଁ ବି ପି ଏଲ୍ ଚାଉଳ ଆସୁଛି ସେଇଟା କେତେ ଟଙ୍କା କୋଡ଼ିଏ ଟଙ୍କା ସେଇ ଚାଉଳଟା ମାନେ ଭଲ ଚାଉଳ ନା ସେଇଟା ଯେମିତି କିଛି ପୋକରା ଚାଉଳ ରୁହେ ସେମିତି କିଛି ଫମ୍ପା ଚାଉଳ ସେମିତି ଅଛି ନା ଭଲ ଚାଉଳଟା ଆଚ୍ଛା ଯଦି କେ ଜି ଅଣା ହେବ କୋଡ଼ିଏ ଟଙ୍କା ଯଦି ବସ୍ତା ନିଆହେବ କେତେ ଟଙ୍କା ନେବେ ଆପଣ ତଥାପି କେତେ ଟଙ୍କା ନେବେ ତିନି ହଜାର ବସ୍ତା ଅଣାହେବ ତିନି ହଜାର ଟଙ୍କା ଆଉ ଟିକିଏ କମ୍ କରନ୍ତୁ କାହିଁକିନା ଏକାବେଳେ ବସ୍ତା ଆଣିବିନା ବି ପି ଏଲ୍ ଚାଉଳ ପଚିଶ ଶହ ଟଙ୍କା ନିଅନ୍ତୁ ପଚିଶ ଶହ ପଚାଶ ଟଙ୍କା ଦେବି ଚଳିବ ଆଚ୍ଛା ଆଉ ଆମର ଯେଉଁ ଅରୁଆ ଚାଉଳ କିଛି ଦରକାର ଥିଲା ଅରୁଆ ଚାଉଳ କେତେ ପଡ଼ୁଛି ଏଇ ଯେଉଁ ବାସମତୀଟା ବାସମତୀର ଯେଉଁ ଖିରି କରିବା ପାଇଁ ଯେଉଁ ଚାଉଳଟା ତା'ର ଅଛି ସେଇଟା କେତେ ଟଙ୍କା ପଡ଼ୁଛି ତିରିଶ ଟଙ୍କା ଯଦି ଅଧିକା ଅଣାହେବ ଧର ଏକାବେଳେ ଯଦି ପଚିଶ ତିରିଶ କେ ଜି ଅଣାହେବ ଅଠେଇଶ ଟଙ୍କା ଆଚ୍ଛା ଆଉ ଆମର ଯେଉଁ ସାଧା ଅରୁଆ ଚାଉଳଟା ପଚିଶ ଟଙ୍କା ଚାଉଳ ଭଲ ଅଛି ନା ଯେମିତି ଭାଙ୍ଗିଯାଇଥାଏ କିମ୍ବା ସେଥିରେ ତସୁ ରୁହେ ତସୁ ସେମିତି କିଛି ରହୁନି ତ କେତେବେଳେ ରହୁଛନ୍ତି ଆଛା କେତେବେଳେ ଗଲେ ଆପଣଙ୍କ ଦୋକାନ ଫାଙ୍କା ରହୁଛି ମାନେ ଟିକିଏ ଟାଇମ୍ ଦେଇପାରିବେ ଖରାବେଳେ ବାରଟା ବେଳେ ଗଲେ ହେବ କାଲି ରହିବେ ଆଚ୍ଛା ଆଜ୍ଞା ହଉ ଠିକ୍ ଅଛି କାଲି ରହିବେ ନା ହଉ ଠିକ୍ ଅଛି କାଲି ବାରଟା ବେଳେ ଯିବି